ଆମେ ଆମେ ଜାଣିଛୁ କି କି ମୋର ବଡ଼ ଭଉଣୀମାନେ ହିଁ ବହୁତ ଭଲ ଡିଗ୍ରୀ ପାଇଛନ୍ତି ପାଠ ପଢ଼ିକି ସେମାନେ ବହୁତ ଭଲ ପଢ଼ନ୍ତି ବି ସେମାନେ ପଢ଼ିବା ଦ୍ୱାରା ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରୁଛନ୍ତି ନିଜେ ଭଲ ଚାକିରି ଖଣ୍ଡେ ପାଇଛନ୍ତି ନିଜେ ବି ଶିକ୍ଷିତ ହେଇଛନ୍ତି ବା ଅନ୍ୟମାନଙ୍କୁ ବି ଶିକ୍ଷିତ କରିଚନ୍ତି ଯେଉଁମାନେ ପାଠ ପଢ଼ିପାରୁନାହାନ୍ତି ଯେଉଁମାନେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି ଯେଉଁମାନେ ପାଠ ପଢ଼ିବା ପାଇଁ ନିଜ ପାଖରେ ଅର୍ଥ ନଥାଇକି ବି ସେମାନେ ଚେଷ୍ଟା କରୁଛନ୍ତି ଭଲ ପଢ଼ିବା ପାଇଁ କିନ୍ତୁ ଅର୍ଥ ଅଭାବରୁ ପଢ଼ିପାରୁନାହାନ୍ତି ସେମାନଙ୍କୁ ସେମାନେ ଭଲ ପଢ଼ାନ୍ତି ସେମାନଙ୍କୁ ଶିକ୍ଷା ଅର୍ଜନ କରିବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଅନ୍ତି ମୁଁ ସମସ୍ତଙ୍କୁ ସବୁ ଭାଇ ଭଉଣୀଙ୍କୁ କହୁଛି ପାଠ ପଢ଼ ପାଠ ହିଁ ଏମିତି ଗୋଟେ ଜିନିଷ କି ନିଜେ ଶିକ୍ଷିତ ହେଇପାରିବ ନିଜ ପରିବାର ଲୋକଙ୍କୁ ଶିକ୍ଷିତ କରିପାରିବ ଯେଉଁମାନେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ବି ଦୁଇ ଅକ୍ଷର ପାଠ ପଢ଼େଇ ପାରିବ ଡିଗ୍ରୀ ଗୋଟେ ଏମିତି ଜିନିଷ ଡିଗ୍ରୀ ହିଁ ପାଇଲେ ହିଁ ଆମେ ସବୁ ପ୍ରକାରର ଆଗକୁ ଯାଇପାରିବୁ ସବୁଆଡ଼େ ନିଜ ପରିଚୟ ଗଢ଼ିପାରିବୁ ବା ପରିଚୟ ଦେଇପାରିବୁ ତେଣୁ ମୁଁ ସବୁ ଭାଇ ଭଉଣୀଙ୍କୁ କହୁଛି ଯେ ପାଠ ହିଁ ପଡ଼ନ୍ତୁ ପାଠହିଁ ସବୁ ପ୍ରକାରର ଅସୁବିଧା ସବୁ ସୁବିଧାର କାରଣ ପାଠ ହିଁ ମଣିଷକୁ ଆଗକୁ ନେଇଯାଏ ଆଗକୁ ବଢ଼ିବାରେ ସାହାଯ୍ୟ କରେ ସମସ୍ତଙ୍କୁ ପଢ଼ାଇବା ପାଇଁ ବି ସହଯୋଗ କରେ ପାଠ ହିଁ ଗୋଟେ ମଣିଷ ଜୀବନର ମୂଳ ସୂତ୍ର ତେଣୁ ଆପଣ ମାନେ ସମସ୍ତେ ହିଁ ପାଠ ପଢ଼ନ୍ତୁ